ଆପଣ ଆପଣ ବର୍ଷା କହୁଛନ୍ତି

କ'ଣ କରୁଥିଲୁ କି ଆଉ ତୋ କାମ ଫାମ ସବୁ କରି ସାରିଲୁଣି କି

ମୁଁ ନା ଏଇ ବାସନ ମାଜୁଥିଲି ବା

ଆଉ ସେଇ ପାଖରେ ଯେଉଁ ଘଟଗାଁ ମା ତାରିଣୀ ଅଛନ୍ତି ସେଠି ଟିକେ ଦର୍ଶନ କରି ଆସିବା ଆଉ ସେ ପାଖରେ ଯଦି ଆଉ କ'ଣ ଥିବ ଏଇ ଯେଉଁ ଯାତ୍ରା ଯାତ୍ରା ହେଉଛି ନା କ'ଣ ସେଠି ଟିକେ ବୁଲିଆସିବା

ବାର ତାରିଖ ଏଇ ସୋମବାର ପଡ଼ୁଛି ବାର ତାରିଖ ସୋମବାର ପଡ଼ୁଛି ଯିବା ନା ଏଇ ଯେଉଁ ବୁଧବାର ଆସୁଛି ଯିବା

ହଁ ସେଇ ନାହିଁ ମାନେ କିଛି ସେଇ କିଛି ରୋଷେୟା ନେଇଯିବା ରୋଷେଇ କରିଦେବେ ଆମେ ବୁଲିବା ସେ ତାଙ୍କର ସବୁ ଜିନିଷ ଦେଇକି ପଳେଇବା ସେମାନେ ରୋଷେଇ କରିବେ ଆମେ ଆମର ବୁଲି ବୁଲାକି ଆସିବା ଆଉ ନହେଲେ ଗୋଟେ କାମ କରିବା ଗୁଣ୍ଡିଚାଘାଗୀରେ ମାନେ ସବୁ ରୋଷେଇ ପାଇଁ ଜିନିଷ ଆଉ ରୋଷେୟାଙ୍କୁ ଛାଡ଼ିଦେଇକି ଆମେ ଆମର ପଳେଇବା ସାନଘାଗରା ବଡ଼ଘାଗରା ବୁଲିଦେବା ତା'ପରେ ସେଇ ଯେଉଁ ଆସିକି ଗୁଣ୍ଡିଚାଘାଗୀ ବୁଲିକି ଖାଇକି ମା ତାରିଣୀଙ୍କ ଦର୍ଶନ କରିକି ସନ୍ଧ୍ୟା ଆଳତି ଦେଖିକି ନହେଲେ ଆସିବା କ'ଣ କହୁଛୁ ଆଉ କହୁନୁ ରୋଷେଇ ପାଇଁ କ'ଣ କ'ଣ ଜିନିଷ କହ ଆଗେ ଆଗେ ତୁମ ଘରେ କେତେ ଯିବେ କହ ଆମ ଘରେ କେତେ ଯିବେ ଲୋକ ଦେଖେ ତା'ପରେ କହିବା ରୋଷେୟାକୁ କହିବା ଆଉ ସେ ଚିଠା ଦେବ ନହେଲେ

ହଉ ଯିବା ଦେଖିକି କ'ଣ କରିବା ଆଉ ଭଲସେ ଯିବା ବୁଲିକି ଆସିବା ଏତେ ଦିନ ହେଲା କୁଆଡ଼େ ଯାଇନା ଯାଇନାହାଁନ୍ତି ଏ ଶୀତ ବି ଟିକେ ଟିକେ କମି କମି ଆସିଲାଣି ଯିବା ଆଉ କ'ଣ

ହଉ ହଉ ତୁ କ'ଣ କାମ କରୁଥିଲୁ କର ମୁଁ ରଖୁଛି ଆଁ